ହଁ ଆମ ସରକାରଙ୍କ ସ୍ଥାନୀୟ ପ୍ରତିନିଧି ମାନଙ୍କୁ ମୁଁ ଜାଣିଛି ଏବଂ ଆମର ସରପଞ୍ଚ ଆମର ପଦମପୁର ଗ୍ରାମପଞ୍ଚାୟତ ସରପଞ୍ଚ ଏହିଠି କାମ କରୁଛନ୍ତି ଏବଂ ତାଙ୍କ ନାଁ ସରସ୍ଵତୀ ନାୟକ ଆମର କାଉଁଶଲ ଭୁବନ ଜଟଣୀ ଏନଏସି ଥିଲା ବର୍ତ୍ତମାନ ମ୍ୟୁନିସିପାଲଟି ହୋଇଯାଇଛି ସେ ତାଙ୍କର ସିଦ୍ଧାର୍ଥ ପ୍ରଧାନ ରହିଛନ୍ତି ବିଧାୟକ ଆମର ସୁରେଶ କୁମାର ରାଉତରାଏ ଜଟଣୀ ବିଧାୟକ ହୋଇଛନ୍ତି ଆମ ଭଲ ଲୋକ ଏମାନେ ସବୁ ଆମର ସାଂସଦ ଭୁବନେଶ୍ଵର ସାଂସଦ ଅଛନ୍ତି ଅପରାଜିତା ଷଡ଼ଙ୍ଗୀ ସେ ଅତୀତରେ ଆଇଏଏସ ଥିଲେ ତାଙ୍କୁ ସେ ରିଜାଇନ୍ ଦେଇକି ଲୋକଙ୍କ ସେବା କରିବା ପାଇଁ ଆସିଛନ୍ତି ଏମାନେ ଅତୀତରେ ଯେଉଁ ଲୋକମାନଙ୍କ ସେବା ଯୋଗାଉଥିଲେ ସେମାନେ ଯେତେବେଳେ ପାଖକୁ ପହଞ୍ଚୁନଥିଲେ ଏମାନେ ଅତି ନିକଟରେ ପହଞ୍ଚୁଛନ୍ତି ଏବଂ ସମସ୍ତେ ଶିକ୍ଷିତ ହୋଇଥିବାରୁ ସରପଞ୍ଚଙ୍କଠୁ ଆରମ୍ଭ କରି ସାଂସଦଙ୍କ ପର୍ଯ୍ୟନ୍ତ ଅଧିକ ଶିକ୍ଷିତ ହୋଇଥିବାରୁ ସେମାନେ ଲୋକମାନଙ୍କ ପାଖକୁ ପହଞ୍ଚୁଛନ୍ତି ସେବା ଯୋଗାଇ ଦେଉଛନ୍ତି ଯାହା ଅତୀତରେ ସେବା ନଥିଲା ଲୋକମାନେ ବିଧାୟକଙ୍କୁ ସାଂସଦଙ୍କୁ ଦେଖିପାରୁ ନଥିଲେ ଏମାନେ ବର୍ତ୍ତମାନ ଲୋକଙ୍କ ପାଖରେ ଆସି ପହଞ୍ଚୁଛନ୍ତି ଯେଉଁ ଦଳର ହେଉ ସେମାନେ ଲୋକଙ୍କ ସେବା କରୁଛନ୍ତି ଆମେ ଆଶା କରୁଛୁ ସେମାନେ ଆହୁରି ଅଧିକରୁ ଅଧିକ ଆଶା କରିବେ